ମୁଁ କାମ କରି ଯାଉଥିବା ସମୟରେ ଗୋଟିଏ ସାଧୁ ଲୋକ ମୋତେ ଦେଖିଲେ ଏବଂ ସେ ମୋ ବିଷୟରେ ଭଲ ମନ୍ଦ ବିଷୟରେ ପଚାରିଲେ ପଚାରିବାରୁ ସାଧୁ ଲୋକ ମୁଁ କହିଲି ଯେ ମୁଁ ଯେଉଁ କାର୍ଯ୍ୟ କଲେ ତାହା ସଫଳ ହୋଇପାରୁନାହିଁ କିନ୍ତୁ କଣ କଲେ ସଫଳ ହେବ ସେହି ବିଷୟରେ ପଚାରିଲି ସାଧୁ ଲୋକଟି କହିଲେ ଯେ ତୁ ଯଦି ତମ ଗୃହରେ ଭୂମି ପୂଜା କରିବୁ ତାହେଲେ ତୋର ମଙ୍ଗଳ ହେବ ଏବଂ ତୁ ଯେଉଁ କାମ କରିବାକୁ ଯାଉଛୁ ସେ କାମ ନିଶ୍ଚୟ ସଫଳ ହେବ ସେଥିପାଇଁ ସେ ବ୍ୟକ୍ତିଟି ତାଙ୍କର କଥା ମାନିଲେ